ହ୍ୟାଲୋ ହ୍ୟାଲୋ ଆପଣ ଜଣେ ବସ୍ କଣ୍ଡକ୍ଟର୍ କହୁଛନ୍ତି ଆଜ୍ଞା ଆମେ ଆପଣଙ୍କ ବସ୍ରେ ଟିକେ ଯିବାକୁ ଚାହୁଁଥିଲୁ ହେଲେ ଯେହେତୁ ଏଇଟା ଲଙ୍ଗ ରୁଟ୍ର ବସ୍ ତ ଆମେ ତ ପିଲା ଛୁଆ ଧରିକି ଯାଉଛୁ ବାଟରେ ଖାଇବା ପିଇବା ପାଇଁ କେଉଁଠି ବସ୍ ରହିବ କି ନାହିଁ ଆଉ ଟଏଲେଟ୍ ଫଏଲେଟ୍ ଯିବା ପାଇଁ ଛୋଟ ପିଲା ଯେ ଝାଡ଼ା ପରିଶ୍ରା ଯିବା ପାଇଁ କିଛି ରହିବ କି ନାହିଁ ସେଇଟା ମୁଁ ପଚାରି ବୁଝିବାକୁ ଚାହୁଁଥିଲି ଯଦି ଆପଣ ସେସବୁ ବ୍ୟବସ୍ଥା ଦେଇପାରିବେ ତା'ହେଲେ ମୁଁ ଆପଣ ବସ୍ରେ ଟିକେଟ୍ କରିବି ପିଲା ଛୁଆଙ୍କୁ ଧରିକି ଯିବି ଆଉ ଆଚ୍ଛା ଆଜ୍ଞା ଠିକ୍ ଅଛି ଆଉ ଆପଣଙ୍କ କଥାରେ ମୁଁ ସହମତ ହେଲି ଆପଣ ତ ରହିବେ ଖାଇବା ପାଇଁ ପ୍ଲସ୍ ପିଲାଙ୍କର ଝାଡ଼ା ପରିସା କି କେଉଁଠି କିଛି ଦରକାର ପଡ଼ିଲା ଆପଣ ରଖିବେ ତା'ହେଲେ ମୁଁ ଆପଣଙ୍କ ବସ୍ରେ ଟିକେଟ୍ କରିକି ଯିବା ପାଇଁ ପ୍ରସ୍ତୁତ ଆଉ ମୋ ପାଇଁ ରଖିଦେଇଥିବେ ପାଞ୍ଚ ଛଅଟା ଟିକେଟ୍ ଆଜ୍ଞା ମୁଁ ବସ୍ରେ ଚଢ଼ିଲା ପରେ ଆପଣଙ୍କୁ ପେ କରିଦେବି ଆଉ ଆଚ୍ଛା

ଠିକ୍ ଆଚ୍ଛା ଆଜ୍ଞା ହଁ ଯେହେତୁ ପରିବାର ନେଇକି ଆମେ ଯାଉଛୁ ମୁଁ ଭାବିଲି କଣ୍ଡକ୍ଟର୍ ଆଜ୍ଞାକୁ ପଚାରିଲେ ହିଁ ସେ ସଠିକ୍ ଖବର ଦେବେ ହଁ ଠିକ୍ ଅଛି ହଉ ଆଜ୍ଞା ରହିଲି ମୁଁ ଆପଣଙ୍କ ବସ୍ରେ ଆସିବି